ମୁଁ ସାଧାରଣତଃ ଘରେ ରୋଷେଇ କରେ ନାହିଁ ମୋ ମାଆ ହିଁ ରୋଷେଇ କରିଥାନ୍ତି ଯଦି କୌଣସି କାରଣରୁ ମୋତେ ରୋଷେଇ କରିବାକୁ ପଡ଼େ ବା କୌଣସି କାରଣରୁ ମାଆ କରିପାରନ୍ତିନାହିଁ ରୋଷେଇ ତ ମୋତେ କରିବାକୁ ପଡ଼ିଥାଏ ରୋଷେଇ ମୋତେ ଆସେ ନାହିଁ ମାଆଙ୍କର କହିବା ଅନୁସାରେ ବା ତାଙ୍କ ଇନଷ୍ଟ୍ରକ୍ସନ୍ ଅନୁସାରେ ମୁଁ ରୋଷେଇ କରିଥାଏ ରୋଷେଇ କରିବାକୁ ମୋତେ ବହୁତ ଭଲ ଲାଗେ କିନ୍ତୁ ମୋତେ ରୋଷେଇ ଆସେନାହିଁ ମୋ ମାଆଙ୍କୁ କହିବା ଅନୁସାରେ ମୁଁ ରୋଷେଇ କରେ ଯଦି କୌଣସି କାରଣରୁ ମାଆ ରୋଷେଇ କରିପାରିଲେ ନାହିଁ ମୁଁ ନିଜେ ରୋଷେଇ କରିଥାଏ କୌଣସି କାରଣରୁ ମାଆ ଘରେ ନଥିଲି ମୁଁ ଟିଭି କିମ୍ବା ୟୁଟ୍ୟୁବ୍ରୁୁ ଦେଖି ରୋଷେଇ କାର୍ଯ୍ୟ କରିଥାଏ ମୁଁ ୟୁଟ୍ୟୁବ୍ରେ ପ୍ରତିଭା ନାମଙ୍କ ଚ୍ୟାନେଲ୍ ପ୍ରତିଭା ଚ୍ୟାନେଲ୍ରୁ ଦେଖି ରୋଷେଇ କାର୍ଯ୍ୟ କରିଥାଏ ସେହି ପ୍ରତିଭା ଚ୍ୟାନେଲ୍ରେ ବହୁତ ସହଜ ଉପାୟରେ ସେ ରୋଷେଇ କାର୍ଯ୍ୟ କରିବାକୁ କହିଥାଏ ଘରେ ଉପଲବ୍ଧ ଥିବା ସାମଗ୍ରୀ ଅନୁସାରେ ମୁଁ ରୋଷେଇ କରିଦେଇଥାଏ ଏବଂ ମୁଁ ସେଇ ଚ୍ୟାନେଲ୍ ମାଧ୍ୟମରେ ବହୁତ ନୂଆ ନୂଆ ସୁସ୍ୱାଦ୍ୟ ଖାଦ୍ୟ କରିପାରିଛି ଯଥା ରୋଷେଇ କାର୍ଯ୍ୟରେ ବହୁତ ବହୁତ ଟାଇମ୍ ସମୟ ଲାଗିଥାଏ କିନ୍ତୁ ମୁଁ ଘରେ ଥିବା ସାମଗ୍ରୀ ଅନୁସାରେ ବହୁତ କମ୍ ସମୟ